ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ମୋ ନିଜ ଜେଜେଙ୍କୁ ପଚାରିବି ଜେଜେ ବହୁତ ପୁରୁଣା ଲୋକ ହେଇଥିବାରୁ ସେ ଗଛର ଉତ୍ପାଦନ ବିଷୟରେ ବହୁତ ଜାଣିଥାନ୍ତି ଏବଂ ଜେଜେ ନକହିପାରିଲେ ବାପାଙ୍କୁ ପଚାରିବି ବାପା ବହୁତ ଗଛର ଉତ୍ତମ ମାଧ୍ୟମରେ କୁହନ୍ତି ଗଛର ଉତ୍ତମ ହେବା ପାଇଁ ସେ ବହୁତ ପରିଶ୍ରମ କରନ୍ତି ବହୁତ ତାପରେ ବହୁତ ୟୁଟ୍ୟୁବ୍ ମାରି ମଧ୍ୟ ଦେଖେ ଗଛର ବହୁତ ଉତ୍ତମ ହେବା ପାଇଁ କାରଣ ଗଛ ବହୁତ ଉତ୍ତମ ନହେଲେ ଫୁଲ ଫଳ ହେବ ନାହିଁ ଏବଂ ଗଛକୁ ଉଚ୍ଚରୁ ଉଚ୍ଚତର କରିବା ଉଚିତ୍ ଏବଂ ଗଛକୁ ଉଚ୍ଚରୁ ଉଚ୍ଚତର କରିବା ଉଚିତ୍ ଗଛକୁ ଗଛକୁ ଉଚ୍ଚତର କରିବା ଉଚିତ୍ ଗଛକୁ ନହେଲେ ଶେଷରେ କୃଷି ଅଫିସ୍ କୃଷି ବୈଜ୍ଞାନିକଙ୍କୁଠାରୁ ମତ ଆଣି ଗଛର ଉତ୍ତମ ସ୍ୱାସ୍ଥ୍ୟ କେମିତି ହବ ତାହା ବିଚାର କରିବି ଏହା ହେଉଛି କୃଷି ବୈଜ୍ଞାନିକମାନାନଙ୍କ ଦ୍ୱାରା କେମିତି ଗଛ ଉତ୍ତମ ସ୍ୱାସ୍ଥ୍ୟ ପାଇବା ତାହା ବିଷୟରେ ଆଲୋଚନା କରିବା ଗଛର ଉତ୍ତମ ସ୍ଵାସ୍ଥ୍ୟ ପାଇଁ କୃଷି ବୈଜ୍ଞାନଠୁ ଆରମ୍ଭ କରି କୃଷି ବିଶେଷକ ପର୍ଯ୍ୟନ୍ତ ସମସ୍ତଙ୍କାରୁ ପରାମର୍ଶ ନେବା